ଉତ୍ତର ଭାରତ ସମୁଦ୍ରକୂଳ ଅଞ୍ଚଳରେ ଥିବାରୁ ତାହାର ପାଣି ପାଗ ବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ସବୁବେଳେ ଥଣ୍ଡା ମଧ୍ୟ ରହିଥାଏ ଏବଂ ଲୋକ ମାନଙ୍କର ବେଶ ପୋଷାକ ଅଲଗା ତାଙ୍କର ଖାଇବା ଶୈଳୀ ବହୁତ ଅଳ୍ପ ପରିମାଣ ରେ ଖାଦ୍ୟ ସେମାନେ ଖାଆନ୍ତି ଏବଂ ଦକ୍ଷିଣ ଭାରତ ରହୁଥିବା ଲୋକ ମାନେ ତାଙ୍କର ଭାଷା ଅଲଗା ଏବଂ ଖାଦ୍ୟ ମଧ୍ୟ ଅନ୍ୟତମ ସେମାନେ ରାଜନୀତି କ୍ଷେତ୍ରରେ ବେଶ ଉପଯୋଗୀ ଉଭୟ ଶିକ୍ଷା କ୍ଷେତ୍ରରେ ବହୁତ ଅତୁଳନୀୟ ଅଟେ